ଆମ ସ୍କୁଲରେ ଆମ ସ୍କୁଲରେ ଏକ ଚିତ୍ରାଙ୍କନ କମ୍ପିଟେସନ୍ ହେଉଥିଲା ଯେଉଁଥିରେ କି ମୁଁ ଚିତ୍ରାଙ୍କନ କମ୍ପିଟେସନ୍ରେ ଭାଗ ନେଇଥିଲି ଯାହାଫଳରେ କି ମୁଁ ସୁନ୍ଦର ଏକ ଠାକୁରଙ୍କର ଚିତ୍ର ଆଙ୍କିଥିଲି ଯେଉଁ ଯାହାକୁ ଦେଖି ସାର୍ ଆମର ଖୁସି ହେଇଥିଲେ ଆଉ ମୋତେ ଫାଷ୍ଟ୍ ପ୍ରାଇଜ୍ ଦେଇଥିଲେ